ଆଗକାଳରେ ମୋବାଇଲ୍ରେ କେବଳ କଥା ହେବାର ସୁବିଧା ଥିଲା କିନ୍ତୁ ବର୍ତ୍ତମାନର ମୋବାଇଲ୍ ବା ସ୍କ୍ରିନ୍ ଫୋନ୍ରେ ଅନେକ ଗୁଡ଼ିଏ ସୁବିଧା ରହିଛି ଯେପରିକି ଆମେ କଥା ସହ କଥା ହେବା ସହ ଦୂର ଦୁରାନ୍ତରରେ ଥିବା ପରିବାର ବା ବନ୍ଧୁ ବର୍ଗଙ୍କୁ ଅତି ସହଜରେ ଦେଖିପାରୁଛେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅତି ସହଜରେ ଟଙ୍କା ପାଇସାର ନେଣଦେଣ କରିପାରୁଛେ ଫଟୋ ଉଠାଇବା ସହ ଭିଡ଼ିଓ ମଧ୍ୟ କରିପାରୁଛେ ଓ ଦେଶ ବିଦେଶର ଖବର ମଧ୍ୟ ଜାଣି ହେଉଛି ମୁଁ ଜିଓ ସିମ୍ ବ୍ୟବହାର କରେ ରିଚାର୍ଜ କରିବା ପାଇଁ ମାସିକ ଦୁଇ ଶହ ଅଣଷଠି ଟଙ୍କା ବ୍ୟବହାର କରେ ଏଥିରେ ମୁଁ ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଏକ ମାସ କଥା ହୁଏ ଏବଂ ପ୍ରତିଦିନ ୱାନ୍ ଫାଇବ୍ ଜି ଡାଟା ବ୍ୟବହାର କରିଥାଏ